ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ବହୁତ ଫରକ ରହିଛି ପାର୍ଥକ୍ୟ ରହିଛି ତ ବ୍ୟାୟାମ କ'ଣ ଶାରୀରିକ ବ୍ୟାୟାମ କ'ଣ ତ ଶାରୀରିକ ବ୍ୟାୟାମ ହେଉ ଫିଜିଓଥେରାପି ଆମେ ଯାହାକୁ ବି କହୁଛନ୍ତି ଆମର ଜଣେ ରୋଗୀର ଦେହ ଖରାପ ହୋଇଛି ସେ କୋମାକୁ ଚାଲିଯାଇଛି ତ ତା ହାତ ଗୋଡ଼ କିଛି ଚଳୁନି ତ ଆମେ ତା'ର ପର୍ଟିକୁଲାର୍ ଡେଲି ଡେଲି ତା'ର ହାତ ହେଉ ଗୋଡ଼ ହେଉ ସମସ୍ତଙ୍କୁ ସବୁକୁ ମାନେ ଡେଲି ଡେଲି ଶାରୀରିକ ବ୍ୟାୟାମ କରିଥାଉ ତ ସେଦ୍ୱାରା ଆମର ରୋଗ ଭଲ ହୋଇଥାଏ ତ ବାୟାମ ହେଉଛି ଆଉ ଏବଂ ଅଲଗାଟା ହେଉଛି ଯୋଗ ହେଉଛି ଯୋଗ କ'ଣ ଆମେ ଡେଲି ଡେଲି ଯୋଗ କରିଥାଉ ଯୋଗ ଗୋଟେ ଆମେ ଧ୍ୟାନ କରିଥାଉ ଯାହାକୁ କୁହାଯାଏ ବ୍ୟାୟାମ ଅଲଗା ଯୋଗ ଅଲଗା ବ୍ୟାୟାମ ହେଉଛି ଆମେ ଡେଲି ଡେଲି ଯେଉଁଟା ଯୋଗ କରିଥାଉ ଆମ ଆମ ଦେହକୁ ଯେଉଁଟା ଭଲ ରଖେ ହଣ୍ଡ୍ରେଡ଼୍ ଟୁ ନାଇନ୍ଟିଫାଇବ୍ ପରସେଣ୍ଟ୍ ଶହେ ପ୍ରତିଶତରୁ ପଞ୍ଚାନବେ ପ୍ରତିଶତ ରୋଗକୁ କମାଇଥାଏ ତାକୁ କୁହାଯାଏ ଆମର ଯେଉଁ ବ୍ୟାୟାମ ଶାରୀରିକ ବ୍ୟାୟାମ ଆଉ ଯୋଗ କାହାକୁ କୁହାଯାଏ ନା ମେଡ଼ିଟେସନ୍ ମେଡ଼ିଟେସନ୍ ଯାହାକୁ ଆମେ ବସିକି ଧ୍ୟାନ କରିକି ଯୋଗ କରୁ ତାକୁ ଆମର ଯୋଗ କୁହାଯାଏ ତ ଡିଫରେନ୍ସ୍ ଏହି ଦୁଇଟାଙ୍କର ଏହାହିଁ ଡିଫରେନ୍ସ